ମୁଁ ଚିତ୍ରାଙ୍କନ କ୍ଲାସ୍ କର୍ମଶାଳରେ ବିଭାଗ ନେଇଛି ଚିତ୍ରାଙ୍କନ ବହୁତ ବହୁତ ଉପଲବ୍ଧ ହେଇଥାଏ ଯାହାକି ଆମେ ଏକ ଏକ ଜୀବ ଏକ ମୂର୍ତ୍ତିକୁ ଆମେ ପ୍ରତିଛବି ଦ୍ୱାରା ପ୍ରତିଛବି ଦ୍ୱାରା ଆଙ୍କି ପାରିଥାଉନାହିଁ ତ ଅଳ୍ପନା ଆମେ କରିପାରିଥାଉ ଘରେ ଘରେ ମୁରୁଜ ହଉ ଚିତା ହଉ ଆମର ଏକ ମୁଖ୍ୟ ପୂଜା ହେଉଛି ମାଣବସ ଗୁରୁବାର ଯେଉଁଥିରେ କି ଚିତ୍ରାଙ୍କନ ନ କଲେ କିଛି ହେବନି ସେଠି ଚିତ୍ରାଙ୍କନ କରିବାକୁ ପଡ଼ିଥାଏ ଆଉ କିଛି ମଣିଷର ପ୍ରତିରୂପ ଚିତ୍ରାଙ୍କନ କରିବା ନାହିଁ ତ କର୍ମଶାଳା କର୍ମଶାଳା ହେଉଛି ଯାହାକି ଏକ ଧର୍ମ ନାମରେ ପରିଚିତ ଧର୍ମ କଲେ କର୍ମ କିଛି କର୍ମଶାଳା ନେଇ ହୁଏ